ପଶୁପାଳନ କରିବା ଦ୍ୱାରା ସହଜ କିନ୍ତୁ ପଶୁମାନଙ୍କୁ ବିଭିନ୍ନ ପ୍ରକାର ରୋଗ ଆକ୍ରାନ୍ତ କରେ ଆଗ ପଶୁମାନଙ୍କୁ ରୋଗ ହେଲେ ଗାଁ ଗାଉଁଳି ବ୍ୟବହାର ବିଭିନ୍ନ ପ୍ରକାର ଉପଚାର ଦ୍ୱାରା ପତ୍ର ନିମ ପତ୍ରକୁ ସିଝାଇ ତା'ର ପାଣି ଦିଅନ୍ତି ଏବଂ ବିଭିନ୍ନ ପ୍ରକାର ପତ୍ରକୁ ଘାସ ଦ୍ୱାରା ଖୁଆଇ ତାକୁ ମଧ୍ୟ କରନ୍ତି ବସନ୍ତ ରୋଗ ହୁଏ ସାଧାରଣତଃ ପଶୁମାନଙ୍କୁ ବସନ୍ତ ରୋଗ ହୁଏ ଏବଂ ଗାଲୁଆ ଏବଂ ସର୍ଷା ବୋଲି ଗୋଟିଏ ରୋଗ ମଧ୍ୟ ହୁଏ ଯାହାଫଳରେ କି ପଶୁମାନେ ଖାଇବା ପାଇଁ ଆଗ୍ରହ ହୁଅନ୍ତି ନାହିଁ ବା ଖାଇପାରନ୍ତି ନାହିଁ ଯାହାଦ୍ୱାରା ସେହି ରୋଗକୁ ଦୂର କରିବା ପାଇଁ ନିମ ପତ୍ରକୁ ଗରମ କରି ସିଝାଇ ତା'ର ପାଣିକୁ ଖାଇବାକୁ ଦିଅନ୍ତି ଏବଂ ତା'ର ଯେଉଁ ଗୋଡ଼ରେ ବିଭିନ୍ନ ପ୍ରକାର ଘା' ହୋଇଯାଏ ବା ବସନ୍ତ ରୋଗ ଯୋଗୁଁ କହୁଛନ୍ତି ଘା' ହୋଇଯାଏ ସେଇ ବସନ୍ତ ରୋଗକୁ ଦୂର କରିବା ପାଇଁ ତାକୁ ଗରମ ପାଣି ଦ୍ୱାରା ଧୋଇ ସଫା କରି ତାକୁ ଫିନାଇଲ୍ ଦ୍ୱାରା କିମ୍ବା ବ୍ଲିଚିଂ ଗେମାକ୍ସିନ୍ ଦ୍ୱାରା ଗୋଡ଼କୁ ଦିଅନ୍ତି ଯାହାଫଳରେ କି ସେଇ ବସନ୍ତ ରୋଗ ଦୂର ହୋଇଯାଏ ଗାଲୁଆରୁ ମୁକ୍ତ ହେବା ପାଇଁ ତାକୁ ଗରମ ପାଣି ଦ୍ୱାରା ସେକ ଦିଅନ୍ତି ମୁହଁକୁ ଏବଂ ସର୍ଷା ରୋଗ ଯେଉଁ ଗାଈ ଗାଈ ଗୁଡ଼ିକ ଗାଈ ଗୋରୁ ଗୁଡ଼ିକ ଖାଇପାରନ୍ତି ନାହିଁ ସେଇ ସର୍ଷା ରୋଗରୁ ଦୂର କରିବା ପାଇଁ ବିଭିନ୍ନ ପ୍ରକାର ପତ୍ରକୁ ସିଝାଇ ଦାନ୍ତରେ ଘଷନ୍ତି କିନ୍ତୁ ବର୍ତ୍ତମାନ ଆଧୁନିକରଣରେ ପଶୁ ଡାକ୍ତର ବ୍ୟବହାର କରି ଯେଉଁ ରୋଗ ପାଇଁ ଯାହା ଆବଶ୍ୟକ ତା'ର ବିଭିନ୍ନ ପ୍ରକାର ଔଷଧ ଇଞ୍ଜେକ୍ସନ୍ ପଶୁ ଡାକ୍ତର ଦ୍ୱାରା ଦେଇ ଦିଅନ୍ତି ଯାହାଫଳରେ ଏହି ରୋଗ ଗୁଡ଼ିକ ପୂର୍ବ ଉପଚାର ଠୁ ଏ ଇଞ୍ଜେକ୍ସନ୍ ଔଷଧ ଦ୍ୱାରା ବ୍ୟବହାର କରି ରୋଗ ପଶୁମାନଙ୍କୁ ଦୂର କରନ୍ତି ଯାହାଫଳରେ କି ଆଉ ରୋଗକ୍ରାନ୍ତ ହୁଅନ୍ତି ନାହିଁ ଏବଂ ପଶୁମାନେ ସୁସ୍ଥ ଏବଂ ସବଳ ରହନ୍ତି ଏହା ହେଉଛି ପଶୁମାନଙ୍କର ଅତି ଆବଶ୍ୟକ ଯେହେତୁ ସେମାନେ କିଛି କହିପାରନ୍ତି ନାହିଁ ତେଣୁ ଆମେ ତା'ର କିପରି ଉପଚାର ହେବା ତା'ଦ୍ଵାରା କିପରି ସେ ସୁସ୍ଥ ରହିବ ସେଥିପାଇଁ ପଶୁ ଡାକ୍ତର ନେଇ ତାକୁ ଉପଚାର କରନ୍ତି